ଆପଣଙ୍କ ରାଜ୍ୟରେ କେଉଁ ସବୁ ଛାତ୍ର ବୃତ୍ତି ପ୍ରଦାନ କରାଯାଏ ନିମ୍ନ ପ୍ରାଥମିକ ଉଚ୍ଚ ପ୍ରାଥମିକ ଏନ୍ ଆର୍ ଟି ଏସ ଏନ ଟି ଏସ ସିନିୟର୍ ମେରିଟ ସ୍କଲାରସିପ ସ୍କିମ୍ ପି ଜି ମେରିଟ ସ୍କଲାରସିପ ସି ସ ସିପ ପଠାଣି ସାମନ୍ତ ଗତ ସ୍କଲାରସିପ ବିଜୁ ସଶସ୍ତିକରଣ ଯୋଜନା ଇତ୍ୟାଦି ଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବୃତ୍ତି ଅଛି କି ଆମର ସ୍କଲାରସିପ ବହୁତ କିଛି ରହିଛି ଷଷ୍ଠ ପଞ୍ଚମ ଷଷ୍ଠ ଶ୍ରେଣୀରୁ ସ୍କଲାରସିପ ଷ୍ଟାର୍ଟ ହେଇଯାଏ ଏସ ସି ଏସ ଟି ସ୍କଲାରସିପ ଅଛି ବିଜୁ ସଶସ୍ତିକରଣ ଓ ବିଜୁ ସଶସ୍ତିକରଣ ଯୋଜନା ରହିଛି ପଠାଣି ସାମନ୍ତ ଗଣିତ ସ୍କଲାରସିପ ରହିଛି ପି ଜି ମେ ମେରିଟ ସ୍କଲାରସିପ ରହିଛି ଆମ ସ୍କଲାରସିପ ଦ୍ଵାରା ବହୁତ କିଛି ଉନ୍ନତି ମିଳିଥାଏ ଭଲ ପାଠ ପଢ଼ିଲେ ଭଲ ସ୍କଲାରସିପ ମିଳୁଛି ଅ ସେଥିରେ ସ୍କଲାରସିପ ଦ୍ଵାରା ବାପା ମାଁ ଙ୍କୁ ବାପା ମାଁ ମାନଙ୍କୁ ବହୁତ କିଛି ସୁବିଧା ସୁଯୋଗ ମିଳି ଯାଉଛି ପିଲାମାନଙ୍କୁ ଚିନ୍ତା କିଛି କରିବାକୁ ପଡ଼ୁନାହିଁ ଯେଉଁ ମାତ୍ରାରେ କି ପାଠ ପଢ଼ିବାରେ ପିଲାମାନେ ବହୁତ ଆଗକୁ ଯାଉଛନ୍ତି ଆମ ରାଜ୍ୟରେ ବହୁତ କିଛି ଉନ୍ନତି କରାଯାଇଛି ଯେଉଁଟାକି ପିଲା ମାନଙ୍କୁ ନେଇ କେଉଁଠି କେସ ମିଳିଲାଣି ତ କେଉଁଠି ଏସ ସି ଏସ ଟି ପିଲାମାନଙ୍କୁ ସ୍କଲାରସିପ ପଇସା ମିଳୁଛି ବର୍ଷକୁ ସ୍କଲାରସିପ ଟଙ୍କା ଆସୁଛି ନିଜ ନିଜ ଆକାଉଣ୍ଟ ଖାତା କୁ ଖାତା ନମ୍ବର ଦିଆ ଯାଇଥିବା ଆସୁଛି ବହୁତ କିଛି ଉନ୍ନତି ମାନ ହଉଛି